ଆଗ କାଲନେ ଯେନ୍ ଜିନିଷ୍ ମାନେ ଆମେ ହାତେ ତିଆରି କରୁଥିଲୁଁ ଆମେ ପନିପରିବା ହଉ ଯାହା କିଛି ବି ହେଉ ଆମେ ଚାଷ୍ ବି କରିପାରୁଥିଲୁଁ ଆମର ହାତେ ଆମେ ନଙ୍ଗଲ୍ ଗାଈ ପଶୁକେ ନେଇକରି ଆମେ ଯେନ୍ଟା ଚାଷ୍ କରିପାରୁଥିଲୁଁ ଏବେ ଆଉ ସେ ଜିନିଷ୍ ନାଇଁ ନା ଏବେ ପୂରା ପରିବର୍ତ୍ତନ୍ ହେଇଗଲା ନା ଆଧୁନିକ୍ ଦୁନିଆ ହେଇଗଲା ନା ଏବେ ଆମେ ମେସିନ୍ରେ କରୁଛୁଁ ଯାହା ବି ହେଉ ଆମ୍କେ ମେସିନ୍ର ସାହାଯ୍ୟ ନେବା କେ ପଡ଼ୁଛେ ଆମେ ଆଗେ ଚାଲି ଚାଲି ବାଟ୍ ଚାଲୁଥିଲୁଁ ଚାଲି ଯାଉଥିଲୁଁ ଯେକୌଣସି ଜାଗାକେ ଏବେ ଆମ୍କେ ସାଇକେଲ୍ ଗାଡ଼ି ବସ୍ ଟ୍ରେନ୍ ଉଡ଼ାଜାହାଜ୍ ସବୁ ଦରକାର୍ ପଡ଼ୁଛେ ଆଗେ ଟେକ୍ନୋଲୋଜିର୍ କିଛି ନାଇଥାଇ ଏବେ ସବୁ ବିନା ଟେକ୍ନୋଲୋଜି ନେ କିଛି ହେବାର୍ ହି ନାଇ ନା